ମୁଁ ଭଦ୍ରକର ଆପେଣ୍ଡା ଗ୍ରାମରେ ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲି ମୁଁ ଏବେ ମୋର ଜୀବନର ଏକ ଏପରି ପରିସ୍ଥିତିରେ ଅଛି ଯେଉଁ ପରିସ୍ଥିତିରେ ମୁଁ ମୋର ଇଚ୍ଛାକୁ ମାନି ପାରୁନାହିଁ ମୋତେ ଏପରି ଲାଗୁଛି ଯେପରି ମୁଁ ଯଦି ମୋ ଇଚ୍ଛାରେ କାମ କରିବି ତା'ହେଲେ ନିଶ୍ଚିତ ଭାବରେ କିଛି ଭୁଲ ହେଇପାରେ ମନ ଭିତରେ ବହୁତ ବିଡ଼ମ୍ବନା ଚାଲିଛି ମୁଁ କିପରି ରୋଜଗାର କରିବି ସେହି ବିଷୟରେ ଭାବୁଛି ମୁଁ ଭ୍ରମଣ କରିବାକୁ ବହୁତ ଭଲ ପାଏ ମୋର ବହୁତ ଗୁଡ଼ାଏ ଏପରି କଳାରେ ମଧ୍ୟ ରୁଚି ରହିଛି ରୋଷେଇରେ ମଧ୍ୟ ରୁଚି ରହିଛି ବହୁତ ଜାଗାରେ ମୋର ସ ପ୍ରାୟତଃ ସବୁ ଜାଗାରେ ମୋର ରୁଚି ଯେକୌଣସି ଜିନିଷ କରିବାକୁ ମୋତେ ଖୁବ ଭଲ ଲାଗେ ବେଶ ଭଲ ଲାଗେ ବହୁତ ମନ ଆନନ୍ଦ ହୋଇଥାଏ ମୁଁ ଭଗବାନଙ୍କର ଜଣେ ବିଶ୍ୱାସୀ ମୁଁ ଭଗବାନଙ୍କୁ ବହୁତ ମାନେ ଆଧ୍ୟାତ୍ମିକ ଭାବନା ରଖିଥାଏ ପୁରାଣ ଉପରେ ମଧ୍ୟ ମୋର ଇଚ୍ଛା ଅଛି ସେ ପ୍ରତି ମୋର ମଧ୍ୟ ରୁଚି ଅଛି ଏବଂ ବିଜ୍ଞାନ ସମ୍ମତ କଥା ଗୁଡ଼ିକ ମଧ୍ୟରେ ମୋର ବହୁତ ଇଛା ଅଛି ମୋତେ ବହୁତ ଭଲ ଲାଗେ ସେପରି କିଛି କଥା ବା ମାନେ ସେହି ବିଷୟରେ ଜାଣିବା ପାଇଁ ଏବଂ ପୁରାଣ ଏବଂ ବିଜ୍ଞାନକୁ ସଂଯୋଗ କରି କିଛି ତଥ୍ୟ ବାହର କରିବା ପାଇଁ ମଧ୍ୟ ମୋତେ ଖୁବ ଭଲ ଲାଗେ ଏବଂ ବିଜ୍ଞାନର କୌଣସି କାହାଣୀ କିମ୍ବା ପୁରାଣର କୌଣସି କାହାଣୀ ଜାଣିବା ପାଇଁ ମୋତେ ଖୁବ ଭଲ ଲାଗେ ଖୁବ ଇଚ୍ଛା ହୁଏ ସେ ସବୁ ବିଷୟରେ ଜାଣିବା ପାଇଁ ମୋର ବହୁତ ଗୁଡ଼ଏ ସାଙ୍ଗସାଥି ଅଛନ୍ତି କିନ୍ତୁ ମୋର ନିଜର ବୋଲି ମୋତେ ବହୁତ କମ ଲାଗନ୍ତି ମୁଁ ମୋ ମନ କଥା କାହାକୁ କେବେ ଖୋଲି କିଛି କହିପାରେନାହିଁ ମୋତେ ଲାଗେ ମୋତେ କେହି ବୁଝିପାରୁନାହାନ୍ତି କିନ୍ତୁ ମୁଁ କାହାକୁ ବୁଝେ ବୋଲି ମୋତେ ଲାଗେ ନାହିଁ ବିଶେଷ ଏମିତି କିଛି କଥା ଅଛି ଯେଉଁଗୁଡ଼ାକ ମୁଁ ସେନ୍ସ କରିପାରେ ମୋତେ ଏମିତି ଲାଗେ ଆହୁରି ବି ବହୁତ କିଛି ଅଛି ମୋ ବିଷୟରେ କହିବା ପାଇଁ ଏପରି ବହୁତ କିଛି କଥା ଅଛି ଯେଉଁଗୁଡ଼ାକ ମୁଁ ଜାଣିବାକୁ ଚାହେଁ ଏଭଳି ବହୁତ କିଛି ଜିନିଷ ଅଛି ଯେଉଁଗୁଡ଼ାକ ମୁଁ କରିବାକୁ ଚାହେଁ କିନ୍ତୁ ଦେଖୁଛି ଭବିଷ୍ୟତରେ ମୁଁ କେତେ କ'ଣ କରିପାରୁଛି କେତେ କ'ଣ ନାହିଁ